ମୁଁ ବାଡ଼ିରେ ଲାଉ କଖାରୁ ବାଇଗଣ କଲରା ଭେଣ୍ଡି ଜହ୍ନି ଶାଗ ସବୁ ପ୍ରକାରର ଗଛ ଲଗାଇଛି କଖାରୁ ଫଳିଲାଣି ବାଇଗଣ ଫଳିଲାଣି ଭେଣ୍ଡି ଫଳିଲାଣି ଶାଗ ଦି ଥର ଖାଇ ଦେଲେଣି ଲଙ୍କା ଗଛ ଲଗାଇଛି ଫୁଲ ଗଛ ଲଗାଇଛି ଫୁଲ ଗଛ ଗୋଲାପ ଗଛ ଲାଗିଛି ମଲ୍ଲି ଗଛ ଲାଗିଛି ଆଉ ତୁଳସୀ ଗଛ ବି ହୋଇଛି ଅମୃତଭଣ୍ଡା ଗଛ